ଆଜିକାଲି ତ ଆମର ଗଭର୍ନମେଣ୍ଟ ମେଡ଼ିକାଲରେ ସବୁ ରହୁଛି ଯେଉଁଟା କି ଏକ୍ସରେ ସି ଟି ସ୍କାନ୍ ଏମ୍ ଆର୍ ଆଇ ଏସବୁ ସବୁ ରହୁଛି କିନ୍ତୁ ପ୍ରାଇଭେଟ୍ ଯେଉଁମାନେ ଖୋଲୁଛନ୍ତି ସେମାନେ ଏସବୁ ରଖୁନାହାଁନ୍ତି ଯେଉଁଟା କି ଆମକୁ ସି ଟି ସ୍କାନ୍ କରିବାକୁ ହେଲେ କିଛି ଏମ୍ ଆର୍ ଆଇ କରିବାକୁ ହେଲେ ଆମକୁ କଟକ ନହେଲେ ଭୁବନେଶ୍ୱର ଯିବାକୁ ପଡ଼େ ଆଉ ରକ୍ତ ହେଲା ପରିସ୍ରା ହେଲା ବ୍ଲଡ଼୍ ହେଲା ଏସବୁ ଟେଷ୍ଟ କରିବା ପାଇଁ ଆମର ଏଠି ଆମ ଗାଁରେ ରହିଛି ପରୀକ୍ଷା ଆମେ ସେଠି କରୁ ଅନ୍ୟ ଜାଗାକୁ ଯିବାକୁ ପଡ଼େନି କିନ୍ତୁ ସି ଟି ସ୍କାନ୍ ହେଲା ଏକ୍ସରେ ହେଲା ଏମ୍ ଆର୍ ଆଇ ହେଲା ଏସବୁ କରିବା ପାଇଁ ଆମକୁ କଟକ ନହେଲେ ଭୁବନେଶ୍ୱର ଯିବାକୁ ପଡ଼ିଥାଏ ଏ ଯଦି ଏଇଠି ଆମର ସେସବୁ ସୁବିଧା ରୁହନ୍ତା ଆମେ ଆଉ ଆଗକୁ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡ଼ନ୍ତା ନାହିଁ କଟକ ଭୁବନେଶ୍ୱର ଗଲାବେଳକୁ ବହୁତ ଟଙ୍କା ଖର୍ଚ୍ଚ ହେଉଛି ଯଦି ନିଜ ଗାଁ ଗ୍ରାମରେ ସେସବୁ ରୁହନ୍ତା ତା'ହେଲେ ଆମେ ସେସବୁରୁ ଉପକୃତ ହେଇପାରନ୍ତୁ